ହଁ ପକ୍ଷୀ ଦେଖିବାର ଅନେକ ମଜାଳିଆ ଏବଂ ସ୍ମରଣୀୟ କାହାଣୀ ଅଛି ମୁଁ ଯେତେବେଳେ ଛୋଟ ଥିଲି ଛୋଟ ସମୟରେ ପକ୍ଷୀମାନଙ୍କୁ ଡାକୁଥିଲି ଖୁଦ ଖାଇବ ଆସ କହିକି ସେତେବେଳେ ମୋ ମାମା ବାପା ମତେ ଶିଖଉଥିଲେ କି ପକ୍ଷୀକୁ ଡାକେ ପକ୍ଷୀମାନେ ଆସିବେ ଖାଇବେ ଏମିତି କହୁଥିଲେି ଏବଂ ମୁଁ ସେଥିପାଇଁ ପକ୍ଷୀମାନଙ୍କୁ ଡାକି ପାରା ଆମ ଘର ସାମ୍ନାରେ ପାରା ରହୁଥିଲେ ଏବଂ ସେହି ପାରାମାନଙ୍କୁ ମୁଁ ଡାକୁଥିଲି ଏବଂ ତାଙ୍କୁ ଖୁଦ ଖାଇବାକୁ ଦଉଥିଲି ସେମାନେ ଉଡ଼ି ଉଡ଼ି ଆସୁଥିଲେ ବସିକି ଖୁଦ ଖାଉଥିଲେ ଏବଂ ସେଇ ଦୃଶ୍ୟ ମତେ ବହୁତ ଭଲ ଲାଗେ ଯେତେବେଳେ ସେମାନେ ଖୁଦ ଖାଉଥାନ୍ତି ଏବଂ ମୁଁ ସେଠାକୁ ଦୌଡ଼ି ଯାଇ ପକ୍ଷୀମାନେ ଏକା ସାଙ୍ଗରେ ସବୁ ଉଡ଼ି ଫର୍ ଫର୍ ଫର୍ ହେଇ ଉଡ଼ିଯାଆନ୍ତି ତହାର ଦୃଶ୍ୟ ବହୁତ ନିଆରା ଅଟେ ସେଇ ଦେଖିବା ସମୟଟା ପୁରା ବହୁତ ଭଲ ଲାଗେ ଦେଖିବାକୁ ଏବଂ ସେଇଟା ଆଜି ପର୍ଯ୍ୟନ୍ତ ମୋର ମନେ ଅଛି ସେଇ ପକ୍ଷୀ ଗୁଡ଼ିକୁ କେମିତି ସବୁ ଏକା ସାଙ୍ଗରେ ଉଡ଼ି ବୁଲନ୍ତି ପୁଣି ସେଇଠୁ ଫେରି ଆସି ଖୁଦ ଦେଲେ ସେମାନେ ପୁଣି ଆସି ବସି ଖାଆନ୍ତି ଏବଂ ମୁଁ ବିଭିନ୍ନ ପକ୍ଷୀ କାଉ ଚିଲ ଏମିତି ଶାଗୁଣା ଇତ୍ୟାଦି ପକ୍ଷୀ ଗୁଡ଼ିକ ଦଳଗତ ଭାବରେ ଆକାଶରେ ଉଡ଼ି ବୁଲୁ ଥିବାର ମୁଁ ଦେଖିଛି ଏବଂ କେତେକ ପକ୍ଷୀ ଖାଦ୍ୟ ଅନେଶ୍ୱଣରେ ଏଇ ଗଛରୁ ସେ ଗଛକୁ ସମସ୍ତେ ମିଳିମିଶି ଗୋଷ୍ଠୀଗତ ଭାବରେ ଦଳଗତ ଭାବରେ ଉଡ଼ୁଥାନ୍ତି ତ କେତେକ ପକ୍ଷୀ ମୁଁ ଏମିତି ମଧ୍ୟ ଦେଖିଛି ଗୋଟେ କାଉ ମରି ଯାଇଥିଲା ଏବଂ ସେଇଠି ଅନ୍ୟ ସବୁ କାଉ ମାନେ ଆସି ଏକାଠି ବସିଥିଲେ ଏବଂ କା କା କରି ରଡ଼ୁଥିଲେ ବୋଧେ ସେମାନେ ସେ କାଉ ମରି ଯିବାର ଶୋକ ପାଳୁଥିଲେ ଏମିତି ଦୃଶ୍ୟ ଗୁଡ଼ାକ ମୋର ବହୁତ ମନେ ଅଛି ସେଇସବୁ ଦୃଶ୍ୟ ଦେଖିଲେ ବହୁତ ଭଲ ଲାଗେ ଏବଂ ମଜା ମଜା ମଧ୍ୟ ଲାଗେ ଏସବୁ ହେଉଛି ମୋର ସ୍ମରଣୀୟ କାହାଣୀ ଏବଂ ମତେ ମଜା ବହୁତ ଲାଗେ ସେଇ ସେତେବେଳେ ଯେତେବେଳେ ମୁଁ ନଦୀକୁ ଗାଧେଇ ଯାଇଥାଏ ଏବଂ ସେହି ସମୟରେ ବତକ ମାନେ ଆସି ତାଙ୍କ ଥଣ୍ଟ ଦ୍ୱାରା ଆକାଶରେ ଉଡ଼ୁଥିବା ସମୟରେ ସେମାନେ ଆକାଶରୁ ନିଘା କରିକି ପାଣିକୁ ଦେଖନ୍ତି ଏବଂ ଏତେ ସ୍ପଷ୍ଟ ତାଙ୍କୁ କେମିତି ଦେଖାଯାଏ କେଜାଣି ପାଣି ଭିତରେ ଥିବା ମାଛକୁ ସେମାନେ ପୁଟ୍ କରିକି ଆସିକି ଆସିକି ଧରିକି ଯାଏ ନେଇଯାଆନ୍ତି ଏହିସବୁ ଦୃଶ୍ୟ ବହୁତ ମଜାଳିଆ ଲାଗିଥାଏ ଏବଂ ମୟୁର ଯେତେବେଳେ ଘଡ଼ ଘଡ଼ି ମାରେ ଏବଂ ମୟୁର ତାର ପକ୍ଷୀକୁ ମିଲେଇ ନାଚିବା ଆରମ୍ଭ କରେ ଏହି ଦୃଶ୍ୟ ଦେଖିବା ସତେ ଏତେ ନିଆରା ହୋଇଥାଏ ଏବଂ କେତେ ଆକର୍ଷଣୀୟ ହୋଇଥାଏ ଏହାକୁ ଦେଖିଲେ ମନମହିଯାଏ ଏବଂ ମନ ଭିତରେ ଏକ ଅପୂର୍ବ ଆନନ୍ଦ ଖେଳି ଉଠେ